ଖେଳ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାକି ଦେହର ସୁସ୍ଥ ରଖିଥାଏ ଦେହ ରକ୍ତ ସଞ୍ଚାଳିତ ଭଲ ହେଇଥାଏ ଆମେ ଖେଳିବା ଦ୍ୱାରା ରକ୍ତ ସଞ୍ଚାଳିତ ଭଲ ହେଇଥାଏ ଦେହ ସୁସ୍ଥ ରହିଥାଏ ମନୋବଳ ସୁସ୍ଥ ରହିଥାଏ ଆଉ ହେଉଛି ଆମ ଗ୍ରାମୀଣ ଲୋକଙ୍କ ଜୀବନରେ ଆମ ଗ୍ରାମୀଣ ଲୋକଙ୍କ ଜୀବନ ହେଉଛି ଆମେ ଗ୍ରାମୀଣ କେବଳ ଖେଳ ହିଁ ବେଶୀ ଫୋକସ୍ କରିଥାଉ ଯାହା ପାଇଁ ଆମେ କେବଳ ଗାଁରେ ହିଁ ଆମେ ରହିଯାଇଥାଉ ଆଗକୁ ଆମେ ଯାଇପାରିଥାଉ ଯଦି ଆମେ ଖେଳକୁ ଅତି ଗୁରୁତ୍ୱ ଦେବା ତ ଆମକୁ କେହି ଦେଖନ୍ତି ତ ଆମେ ବହୁତ ଆଗକୁ ଆଗକୁ ଆଗକୁ ଖେଳି ଖେଳି ଖେଳି ଖେଳି ବହୁତ ଆଗ ପର୍ଯ୍ୟନ୍ତ ଆମେ ଯାଇପାରିବୁ ଯାହାଦ୍ୱାରା ଆମର ଜୀବନତା ସଫଳ ହେଇପାରିବ ଏଥିପାଇଁ ଖେଳ ଖେଳ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଖେଳ ଯଦି ଆମକୁ ସବୁ ଖେଳରେ ନିୟମ ମାନି ଚଢ଼ିକି ଖେଳିବା ତ ଆମ ଦେହ ବି ଠିକ୍ ରହିବ ତା' ସହିତ ଆମକୁ ଉପରକୁ ଗୋଟିଏ ପାହାଚରୁ ଆଉ ଗୋଟିଏ ପାହାଚ ଆଉ ଗୋଟିଏ ପାହାଚରୁ ଆଉ ଗୋଟିଏ ପାହାଚ ଭଲ ଭଲ ଆମେ ଉଠି ଉଠିଯିବା ତ ଗ୍ରାମୀଣ ଲୋକମାନେ ଏଇଟା ଭଲ ଫୋକସ୍ କରୁଛନ୍ତି କିନ୍ତୁ ଆମକୁ କେହି ଦେଖୁନାହାନ୍ତି ଏଥିପାଇଁ ଆମେ ଗ୍ରାମୀଣ ଲୋକମାନେ ଖେଳକୁ ଏତେ ଗୁରୁତ୍ୱପୂର୍ଣ୍ଣ ଦେଉନାହୁଁ ତ ଆମେ ଭଲ ଖେଳିଲେ ଆମେ ଭଲ କରିପାରିବା